ହଁ ମୋ ଦ୍ୱାରା ଗୋଟେ ଭୁଲ ହେଇଯାଇଛି ଆଉ ସେ ଭୁଲଟା ହେଉଛି କି ଆମେ ସାଙ୍ଗମାନେ ସବୁବେଳେ

ସବୁ ସାଙ୍ଗମାନେ ମିଶିକି ଯାଉ ଆଉ ଯାହାବି ଆଣିଥାଉ ସବୁ ସାଙ୍ଗ ହେଇକି ଖାଉ ଆଉ ଭୁଲରେ ଭୁଲ ଏଇଟା ହେଇଯାଇଛି କି ମୋର

ଆଉ ମୋତେ ବି ବହୁତ କାନ୍ଦ ଲାଗିଲା ମୁଁ ବି ବହୁତ କାନ୍ଦିଲି କାହିଁକିନା ଯେହେତୁ ମୋ ସାଙ୍ଗମାନେ ମୋ ସହିତ ସାଙ୍ଗ ହେଲେନି କି ମୋ ସହିତ କେହି ବି ସାଙ୍ଗ ହେଲେନି ଆଉ ତ ମୋତେ ବହୁତ ଏକୁଟିଆ ଲାଗିଲା ମୁଁ ସେଥିପାଇଁ ବହୁତ କାନ୍ଦିଲି ତ ମୋ ଦ୍ୱାରା ଏଇଟା ବହୁତ ବଡ଼ ଭୁଲ୍ ହେଇଗଲା ଆଉ ସେମାନେ ଯାହାବି ଆଣନ୍ତି ମୋତେ ଦିଅନ୍ତି ହେଲେ ମୁଁ ବି ଦିଏ ହେଲେ ମୋତେ ବହୁତ ଭୋକ ଲାଗିଲା ବୋଲି ମୁଁ ସେଇଟା ଖାଇଦେଲି ଆଉ ମୁଁ ଭାବିଥିଲି କି ଜଲଦି ଖାଇଦେବି ମୋ ସାଙ୍ଗମାନେ ଜାଣିପାରିବେନି ଆଉ କି ସେମାନେ ଖରାପ ବି ଭାବିବେନି ହେଲେ ମୁଁ ଠିକ୍ ଖାଇଲା ବେଳକୁ ହିଁ ମୋ ସାଙ୍ଗମାନେ ପଳେଇ ଆସିଲେ ଆଉ ସେସବୁ ଦେଖିଦେଲେ ଆଉ ମୋତେ ବହୁତ ଖରାପ ବି ଭାବିଲେ ସେମାନେ